ଆଜ୍ଞା ଓଲା ଓଲା ଡ୍ରାଇଭର୍ କହୁଛନ୍ତି ତ ଯିଏ ମୋତେ କିଛି ସମୟ ପୂର୍ବରୁ ଏବେ ରୋଡ଼୍ ଉପରେ ଡ୍ରପ୍ କରିକି ଗଲେ ଆଜ୍ଞା ଆପଣ ଯେଉଁ ମୁଁ ଆସିବା ପରେ ମୋ ମୋବାଇଲ୍ ଆଉ ମୋ ପର୍ସ୍କୁ ସେହି କାର୍ ଭିତରେ ହିଁ ଛାଡ଼ି ଆସିଛି ତ ଆପଣ ଦୟାକରି ମୋତେ ସେଇଟା ଫେରାଇ ଦିଅନ୍ତୁ ଓ ଆପଣ ଯଦି ସେଠି ଯଦି ନ ବି ଥାଏ ତା'ହେଲେ ଆପଣ ଟିକିଏ ଭଲସେ ଖୋଜା ଖୋଜି କରନ୍ତୁ ସେହି ଆଖ ପାଖରେ କେଉଁଠି ପଡ଼ିଥିବ କିମ୍ବା ଆପଣ ଯଦି ହେବ ଆପଣ ଫେରିଆସନ୍ତୁ ମୁଁ ନିଜେ ଯାଇ ମଧ୍ୟ ଆମ ଗନ୍ତବ୍ୟସ୍ଥଳଗୁଡ଼ିକ ଯିବି ଏବଂ କେଉଁଠି ଛାଡ଼ି ଆସିଛି ତାକୁ ଦେଖିବି କି ଆପଣଙ୍କର ଯଦି ସିଟ୍ ତଳେ କି କେଉଁ ଆଖରେ ପାଖରେ ପଡ଼ିଯାଇଥିବ କେଉଁ କୋଣରେ ଗଳିପଡ଼ିଥିବ ତାକୁ ମଧ୍ୟ ଖୋଜିବି ଆପଣ ଯଥା ଶୀଘ୍ର ଆସି ମୋ ପାଖରେ ପହଞ୍ଚନ୍ତୁ ମୋ ଫୋନ୍ ଆଉ ମୋ ପର୍ସ୍ରେ ବହୁତଗୁଡ଼ାଏ ମୂଲ୍ୟବାନ ଜିନିଷ ଅଛି ପର୍ସରେ କେତେଗୁଡ଼ିଏ ଟଙ୍କା ଥିଲା ଏବଂ ମୋ ଫୋନ୍ ମଧ୍ୟ ଏବେ ମୋର ବହୁତ ଦରକାର ଏହି ନମ୍ବର୍ଟିକୁ ଆପଣ ମୁଁ ଏବେ ଯେଉଁ ନମ୍ବର୍ରେ କଲ୍ କରିଛି ସେହି ନମ୍ବର୍ରେ ଆପଣ ମୋତେ ଯୋଗାଯୋଗ କରିପାରିବେ ଏବଂ ଯଦି ଆପଣ ଯଥାଶୀଘ୍ର ନ ଆସୁଛନ୍ତି କିମ୍ବା ମୋ ଫୋନ୍ କିମ୍ବା ପର୍ସ୍ ଆପଣ କୌଣସି ନିଖୋଜ କରାଉଛନ୍ତି ତା'ହେଲେ ମୁଁ ମଧ୍ୟ ୱେବ୍ସାଇଟ୍କୁ ଯାଇ ଆପଣଙ୍କ ନାଁରେ କମ୍ପ୍ଲେନ୍ ଦେଇ ପାରିବି ତେଣୁ ଆପଣ ଯଥାଶୀଘ୍ର ମୋ ପାଖକୁ ଆସି ପହଞ୍ଚନ୍ତୁ ମୁଁ ମୋ ଜିନିଷଗୁଡ଼ିକୁ ମୋତେ ଫେରାଇ ଦିଅନ୍ତୁ